ହ୍ୟାଲୋ ଆପଣ ଜଗନ୍ନାଥ ଏଜେନ୍ସି ଡ୍ରାଇଭିଂ ଏଜେନ୍ସିରୁ କହୁଛନ୍ତି କି ଆଜ୍ଞା ମୁଁ ନିରଞ୍ଜନ ପରିଡ଼ା କହୁଥିଲି ମାନସିଂ ପାଟନାରୁ ଆପଣଙ୍କ କାର୍କୁ ମୁଁ ବୁକିଂ କରିଥିଲି ଦୁଇଟାରେ ଆପଣଙ୍କ କାର୍ ଟୋଟାଲି ଏବେ ଆସିନାହିଁ ମୁଁ ଆପଣଙ୍କୁ ବିଶ୍ଵାସ ଭରସାରେ ମୋର ବୁକିଂ କରିଥିଲି କିନ୍ତୁ ବହୁତ ଡେରି ହେଇଗଲାଣି ମୋର ସମୟ ଥିଲା ଦୁଇଟାରେ କିନ୍ତୁ ଆପଣଙ୍କ କାର୍ ଏବେ ଯାଏଁ ଆସିନି ଏମିତି ଅସୁବିଧାରେ ମୁଁ ସମ୍ମୁଖୀନ ହେଲେଣି ମୁଁ ଯେଉଁଠି ଯିବାର ଥିଲା ମୁଁ ଯାଇପାରିଲିନି ଆଉ ଆପଣ ଟିକିଏ ଦୟାକରି ଦେଖନ୍ତୁ ଆପଣଙ୍କ ଡ୍ରାଇଭର କୁଆଡ଼େ ରହିଲେ କି କ'ଣ କଲେ ଯେ ଯାହାଫଳରେ ସିଏ ଏତେ ଲେଟ୍ରେ ଆସୁଚନ୍ତି ଆପଣ ଦୟା କରିକି ଆପଣ ଡ୍ରାଇଭରକୁ ଫୋନ ମାରିକି ଜଣାନ୍ତୁ ନହେଲେ ଆପଣ ଡ୍ରାଇଭରଙ୍କ ନମ୍ବର ଦିଅନ୍ତୁ ମୁଁ କଥା ହେବି ତାଙ୍କ ସହିତ ସିଏ କାହିଁ ଏତେ ଲେଟ୍ କଲେ ଆପଣ ଟିକିଏ ଟିକିଏ ଦୟାକରି ଯେ ଦେଖନ୍ତୁ ଯେ ଆପଣଙ୍କ କାର୍ଟା କ'ଣ ପାଇଁ ଆସିନି ଆଉ ଦୁଇଟାରେ ଥିଲା ଟାଇମିଂ ଦେଖିଲାବେଳକୁ ସିଏ ଆସିନାହାଁନ୍ତି ଆଉ ବହୁତ ଗୁଡ଼ିଏ ଲେଟ୍ ହେଲାଣି ମୋର ଯେଉଁଠି ଯିବାର ଥିଲା ସେଠୁ ପୂରା କ୍ୟାନସେଲ୍ ହେଇଗଲାଣି ଆଉ ଆପଣ ଏମିତି କଲେ ମୋ ବିଶ୍ଵାସ ତ ଆପଣଙ୍କ ଏଜେନ୍ସି ଭାଙ୍ଗିଯାଉଛି ଯେ ଆପଣ ଟିକିଏ ଦୟାକରି ମୋ ଟାଇମିଂଟା ଟିକିଏ ଠିକ୍ ରଖିକି କାର୍ ଟିକିଏ ପଠାନ୍ତୁ ଆଉ ପଠାଇଲେ ମୁଁ ଖୁସି ହେବି ନହେଲେ ଆପଣ ଡ୍ରାଇଭରକୁ କୁହନ୍ତୁ ଯେଉଁ ଆସୁଛନ୍ତି ସିଏ ମୋତେ ଛାଡ଼ିକି ଯିବାକୁ କୁହନ୍ତୁ ଆଉ ହଉ ରଖୁଛି